ଦେଖନ୍ତୁ ଆଜ୍ଞା ଆମେ ତ ଗାଁ ଗହଳିର ଲୋକ ଆମର ବାର ମାସରେ ତେର ପର୍ବ ଏଇ ଶାଗ ମୁଗରୁ ଆରମ୍ଭ କରି କ୍ଷିରୀ ପୁରୀ ପିଠାପଣା ସବୁ ଚାଲେ ଏଇଠି କିନ୍ତୁ ଦେଖନ୍ତୁ ରଜ ଗୋଟେ ପର୍ବ ଆମର ଯେଉଁଥିରେ ମୁଖ୍ୟ ହେଲା ଏଇ ପୋଡ଼ପିଠା ଆମର ତ ତିନି ଚାରି ଦିନ ଆଗରୁ ଯୋଗାଡ଼ଯନ୍ତ୍ର ଚାଲିଥାଏ ରଜ ସେଇ ଚାଉଳ ଚୁନା ଚୁରା ହେବ କାଜୁ କିିସମିସ୍ ଟିକେ ଆସିବ କ୍ଷୀର ଟିକେ ପଡ଼ିକି ନଡ଼ିଆ ଖୋରା ହେଇକି ଜନ୍ତା ହେଇକି ଗୋଟେ ରହିଲା ଆଗକାଳରେ ମାଟି ପଲମ ଥିଲା ଏବେ ତ ଆଉ ନାହିଁ ଏବେ ସବୁ ଓଭାନ ହେଇଗଲାଣି ପ୍ରେସର୍ କୁକର୍ ଇଲେକ୍ଟ୍ରି ଜିନିଷରେ ସବୁ ପିଠା ତିଆରି କଲେଣି ଆଗରୁ କିନ୍ତୁ ମାଆ ମାନେ ଜେଜେ ମା' ମାନେ ମାଟି ପଲମରେ ସେଇ ପିଠାକୁ ଜନ୍ତୁଣିକୁ ଦେଇ କଦଳୀ ପତ୍ର ଦେଇ ତାକୁ ଗୁଆ ଘିଅ ମାରି ପୋଡ଼ ପିଠା କରି ତାକୁ ଚୁଲିରେ ଦେଇକି ଘଷି ନିଆଁରେ ତାକୁ ଧିରେ ଧିରେ ଧିମା ଆଞ୍ଚରେ ସିଝାଇକି ସିଝାଇ ରଖୁଥିଲେ ତାପର ପରଦିନ ସଖାଳେ ଆମେ ଗାଧେଇ ପାଧେଇ ନୂଆ ଡ୍ରେସ୍ ପିନ୍ଧି ପିଠା ଖଣ୍ଡେ ଖାଇ ସଜବାଜି ହେଇ ଦୋଳି ଖେଳୁଥିଲୁ ଏବେ ତ ଆଉ ନାହିଁ ସେସବୁ ଆଗୁରୁ କେତେ ମଜା ହଉଥିଲା ଏବେ ତ ଆଉ ସେସବୁ ନାହିଁ ଏବେ ଆଉ କ'ଣ ଅଛି ଏବେ ଧୀରେ ଧୀରେ ସବୁ ହ୍ରାସ ପାଇଲାଣି ସବୁ ଷ୍ଟାଇଲ ରୋଷେଇ ହେଲାଣି ଚିକେନ ମଟନ ଚିକେନ ପକୋଡ଼ା ଚିଲି ଚିକେନ ଫାଷ୍ଟଫୁଡ଼ ଚିକେନ ଏମିତି ସବୁ ଚାଲିଛି ଆଉ ଫାଷ୍ଟଫୁଡ଼ ଆଇଟମ୍ ବି ବେଶୀ ଚାଲିଲାଣି ଘରେ ପିଠାପଣା ନ ହେଇକି ଲୋକ ବାହାରେ ଯାଇ ଖାଉଛନ୍ତି ଫାଷ୍ଟଫୁଡ଼ ଜିନିଷ ବେଶି ଖାଉଛନ୍ତି କିନ୍ତୁ ଆମେ ଯେହେତୁ ଓଡ଼ିଆ ଆମେ ଓଡ଼ିଆ ପରମ୍ପରାକୁ ମାନି ଚଳୁଛୁ